ସମ୍ପ୍ରଦାୟ ସମୟରେ ଆମେ ପ୍ରତିଦିନ ଆମର ଦୈନନ୍ଦିନ ଜୀବନରେ ବିଭିନ୍ନପ୍ରକାର ପ୍ରଯୁକ୍ତିବିଦ୍ୟାର ହିଁ ବ୍ୟବହାର କରିଥାଉ ବିଜ୍ଞାନ ଓ ପ୍ରଯୁକ୍ତିିବିଦ୍ୟା ଆମ ଜୀବନରେ ପରିବର୍ତ୍ତନ ଆଣିଛି ଏହା ଆମ ଜୀବନକୁ ସହଜ ସୁନ୍ଦର ଉନ୍ନତ ଏବଂ ଆରାମଦାୟକ କରିଛି ଯେ ସମ୍ପୂର୍ଣ୍ଣ ଓଡ଼ିଶା ଗଠନରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛିି ପ୍ରଯୁକ୍ତିବିଦ୍ୟାକୁ ବାଦ୍ ଦେଲେ ଆମ ଜୀବନର କଳ୍ପନା ହିଁ ବୃଥା ଓଡ଼ିଶାରେ ଆମ ଜୀବନକୁ ଉନ୍ନତ କରିବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅନେକ କ୍ଷେତ୍ରରେ ସହଯୋଗ କରିଛି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଦ୍ୱାରା ଶିକ୍ଷା ଶିକ୍ଷା କ୍ଷେତ୍ର ଅନେକ ବିକାଶ ଘଟିଛି ବର୍ତ୍ତମାନ ଛାତ୍ରଛାତ୍ରୀମାନେ ନିଜ ଘରେ ବସି ଆରାମରେ ଅଧ୍ୟୟନ କରିପାରୁଛନ୍ତି ଶିକ୍ଷକମାନେ ଆକର୍ଷଣୀୟ ଏବଂ ପରିପାର୍ଶ୍ୱକୁ ପାଠ୍ୟ ଯୋଜନା ପ୍ରସ୍ତୁତ କରିବାକୁ ପ୍ରଯୁକ୍ତିବିଦ୍ୟାର ହିଁ ବ୍ୟବହାର କରୁଛନ୍ତି ଶେଷରେ ଏତିକି କହିପାରୁଛିି ଯେ ଏହି ପ୍ରଯୁକ୍ତିବିଦ୍ୟା ଏତିକି କହି ପାରୁଛି ଯେ ଯେ ବିଜ୍ଞାନ ଏବଂ ପ୍ରଯୁକ୍ତିବିିଦ୍ୟା ଆମ ଦୈନନ୍ଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ ଏହା ଆମକୁ ଅଧିକ ଦକ୍ଷ ଏବଂ ପ୍ରଭାବଶାଳୀ କରିଥାଏ ସମୃଦ୍ଧ ସମ ମାନେ ମୋର କହିବାର ତାପ୍ତର୍ଯ୍ୟ ଏହିକି ଯେ ବିଜ୍ଞାନ ମଧ୍ୟରେ କୌଣସି ପୁସ୍ତକ ବହୁ ମୋର ପ୍ରିୟ ଅଟେ ସେଥିମଧ୍ୟରୁ ଏକ ଦ ୱାର୍ଲଡ୍ ଅଫ୍ ୱଣ୍ଡର ଏହି ବହି ବହୁତ ପ୍ରସିଦ୍ଧ ଅଟେ ଆଉ ଶେଷରେ ଏତିକି କହିବାକୁ କହିବାକୁ ଚାହୁଁଛି ଯେ ସମୃଦ୍ଧ ଓଡ଼ିଶା ଗଠନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି